ଗାୟକମାନେ ସାଧାରଣତଃ ଯେଉଁ ଭୁଲ୍ ସବୁ କରୁଛନ୍ତି ଆମେ ଯେଉଁ ଗୀତ ସବୁ ଗାଉଛୁ ଗୀତ ଚାହୁଁଛି କ'ଣ ଯେଉଁ ସ୍ୱର ସଂଯୋଜନା ଯେଉଁ ତାଳ ମାନ ଯେଉଁ ପଡ଼ି କମଳ ଅନ୍ତରା ଗଜଲ ଘୋସା ଏହି ଗୀତଟା ଗାଇଲେ ଏତିକି ଲହର ଆଉ ଘୋଷା ଦେଲେ ମୂଳ ପଦକୁ ଆଣିଲେ ଗୀତଟା ସ୍ରୋତାମାନଙ୍କର କର୍ଣ୍ଣ ସୁହାଗ ହେବ ଗୀତ ସମ୍ ବିଷମ ରେ ଯିବ ଗୀତ ଯେତିକି ସ୍ପିଡ଼ରେ ଯେତିକି ତାଳ ମନରେ ଯିବା କଥା ଆମେ ତାକୁ ବିଭିନ୍ନ ପ୍ରକାର ସ୍ଵର ଦେଇ ଗୀତ ଚାଁହୁନି ଏତିକି ସ୍ପିଡ଼ରେ ଯାଉ ଗୀତଟା ଚାହୁଁଛି କାରୁନ୍ଵରେ ଯାଉ ଗୀତଟା ଚାହୁଁଛି ପଲି କମଳ ସ୍ୱରରେ ଯାଉ ଆମେ ତାକୁ ଯେଉଁ ଉଚ୍ଚ ସ୍ୱରରେ ଗାଇ ତାଳ ମାନ ସବୁ ଦୋଉଛେ ସେ ଯେଉଁ ଗୀତଟି କର୍ଣ୍ଣ ସୁହାଗ ହେଉନି ଗାୟକମାନେ ପ୍ରଥମେ ଗୀତଟିକୁ ପଢ଼ିକି ବୁଝନ୍ତୁ ଯେ ଏ ଗୀତଟି ଆମର ଭକ୍ତି ସଙ୍ଗୀତ କି ନାହିଁ ଯଦି ଭକ୍ତି ସଙ୍ଗୀତ ଗାଇବା ଜାଗାରେ ଯଦି ଉଚ୍ଚ ସ୍ୱରରେ ତାକୁ ସଂକୀର୍ତ୍ତନ ସ୍ୱରରେ ନିଆଯାଏ ସେହିଟା କ'ଣ ଶ୍ରୋତା ଓ ବକ୍ତାମାନଙ୍କୁ ଯିଏ ବା ବସିଛନ୍ତି ବା ଶୁଣୁଛନ୍ତି ସେଥିରେ କ'ଣ ଭଗବାନ ଆଉ ଶ୍ରୀ ଚୈତନ୍ୟ ରାଧା କୃଷ୍ଣ କ'ଣ ସନ୍ତୁଷ୍ଟ ହେବେ ତେଣୁ ସଙ୍ଗୀତଟି ଗାଇବା ପୂର୍ବରୁ ପ୍ରଥମେ ଜାଣିବା ଦରକାର ଇଏ ପଲ୍ଲିଶ୍ରୀ ଗୀତ ନା ଭକ୍ତି ସଙ୍ଗୀତ ନା ଓଡ଼ିଶୀ ଚମ୍ପୁ ଛାନ୍ଦ ଚୌପତି ନା ଲହର ଦେଇ ଥାକ ଦେଇ ଦେଇ ଯେଉଁଠି ଗିନି ତାଳ ଝାଞ୍ଜ ସମ ବିଷମରେ ସମ ତାଳରେ ଆଉ ଭକ୍ତି ସଙ୍ଗୀତ ହୁଏ ତା ବୋଲା ଯାଏ ତାହେଲେ ସେ ଗୀତର ମୂଲ୍ୟବାନ ଅଛି ଆଉ ତମେ ଜଣେ କଳାକାର ବୋଲି ଠିକ୍ ଭାବରେ ଗୀତଟିକୁ ନେଲ